ଜୀବଜନ୍ତୁଙ୍କ ଯତ୍ନ ନେବାପାଇଁ ପ୍ରାକୃତିକ ଏବଂ ଜୈବିକ ପଦ୍ଧତି କରିବାର ଲାଭ ଅଛି ଏବଂ ଏହି ଲାଭକୁ ଭିତ୍ତି କରି ଆମେ ପଶୁମାନଙ୍କର ଯତ୍ନନେବା ଦରକାର ପଶୁମାନଙ୍କୁ ବିଭିନ୍ନପ୍ରକାରର ରୋଗ ହେଇଥାଏ ଯେପରିକି ବସନ୍ତ ଏବଂ ଫାଟୁଆ ରୋଗ ଗୋରୁଗାଈମାନଙ୍କୁ ହୋଇଥାଏ ବସନ୍ତରୋଗ ହେଲାବେଳେ ଆମେ ଗୋରୁଗାଈଙ୍କ ଗୋଡ଼ରେ କିମ୍ବା ଦେହରେ ହଳଦୀ ଲଗାଇଥାଉ ପଶୁ ପଶୁ ପଶୁମାନଙ୍କୁ ସଖାଳୁ ଆମେ ଗାଧୋଇବା ତାଙ୍କ ଖାଇବା ଏବଂ ତାଙ୍କ ଯତ୍ନନେବା ଆମେ ଆମ ଆମ ପୂର୍ବପୁରୁଷ ଏବଂ ଘର ଲୋକମାନଙ୍କୁ ଶିଖି ଆସିଛୁ ଫାଟୁଆ ରୋଗ ହେଲାଠାରୁ ତାଙ୍କୁ କିପରି ନିମପତ୍ରରେ ଗଧୋଇଦେବା ଏବଂ ସେମାନେ କିପରି ସ୍ୱସ୍ଥ ରହିବେ ତାକୁ ଆମେ ଯତ୍ନନେବା ଦରକାର